ଆମ ଘରରେ ବହୁତ ପ୍ରକାର ପାନୀୟ ଜିନିଷ ଦିଆଯାଏ ହେଉଛି ଲେମ୍ବୁପାଣି ଲେମ୍ବୁପାଣି ପ୍ରଥମେ ପାଣି ଆଣୁ ତା' ପଛେ ସେହିଥିରେ ଚିନି ଦେଉ ତାର ପଛରେ ଲୁଣ ତାର ପଛରେ ଲେମ୍ବୁକୁ ଦେଇ ତାହାକୁ ଗୋଳାଉ ତା' ପଛେ ସେଇଟା ହୋଇଯାଏ ଲେମ୍ବୁପାଣି ଆଉ ଗୋଟେ ହେଉଛି ଦହି ଦହିର ଗୋଟେ ଲସି ଟାଇପ୍ର ତାହାକୁ ଆମେ ବରଫ ଆଣୁ ବରଫ ଦେଇ ସାରିଲାପରେ କଦଳୀ ଚିନି ନଡ଼ିଆ ଏହିସବୁକୁ ଦେଇକରି ଦହି ଦେଇକରି ଆମେ ତାହାକୁ ଗ୍ରାଇଣ୍ଡିଙ୍ଗ କରୁ ଗ୍ରାଇଣ୍ଡିଙ୍ଗ କରିସାରିଲା ପରେ ଗ୍ଲାସ୍ରେ ରଖିକରି ତାହାକୁ ଆମେ ନଡ଼ିଆ ଇଏ ତାକ ହର୍ଲିକ୍ସ ଏହିସବୁ ଦେଇକରି ଗ୍ରାସ ଗ୍ରାସରିନ କରୁ ଆଉ ବି ବହୁତ ପ୍ରକାରର ହୁଏ ଯାହାକି ହେଉଛି ଲିକ୍ୟୁଇଡ଼ ପାଣି ଯାହା ହେଉଛି ସେଇଟା ଇଏ ଗ୍ଲୁକୋଜ ଡ଼ି ଦେଇକରି ତା' ପଛରେ ଲେମ୍ବୁ ଦେଇକରି ତାହାକୁ ଗୋଟେ ଗୋଟେ ସରବତ ବନାଯାଏ ସରବତ ତା' ପଛରେ ବନା ହେସିକି ସରବତର ଇ ସରବତର ବନା ହେକେ ହେସି ଓ ଆର ଏସ୍ ପାନି ଓ ଆର ଏସ୍ ପାନି ପିଇଲେ ତାହାର ଯାହାର ଶକ୍ତି ଚାଲିଯାଇଥିସି ଶକ୍ତି ପଲେଇ ଆଇସି ତାହେକେ ଗୋଟେ ଲିଟର୍ ପାଣିରେ ଗୁଟେ ଓ ଆର ଏସ୍ ଗୁଳାହେସି